ହଁ ମୁଁ ନିଜେ ଏକ ଖାଦ୍ୟ ସୃଷ୍ଟି କରିଛି ଯାହାର ନାଁ ହେଉଛି ବାଇଗଣୀ ତରକାରୀ ଯେମିତିକି ଥରେ ଆମ ଘରେ କିଛି ନଥିବା ସମୟରେ ପୂର୍ବଦିନ ରାତିରେ ହୋଇଥିବା ବାଇଗଣୀ ବଞ୍ଚି ଯାଇଥିଲା ଏବଂ ସେଇ ବାଇଗଣୀକୁ ନେଇ ମୁଁ ସୋରିଷ ମସଲା ଦେଇ କିଛି ତରକାରୀ ବନେଇଲି ଯାହାକି ସମସ୍ତଙ୍କୁ ବହୁତ ପସନ୍ଦ ଆସିଥିଲା ଏବଂ ସେହି ସବୁକୁ ଶୁଣି ମୁଁ ଏଇ ଖାଦ୍ୟକୁ ସୃଷ୍ଟି କରିବା ପାଇଁ ଉତ୍ସାହିତ ହେଲି